ଗେମ୍ ଖେଳିବା ଭର୍ଚୁଆଲ୍ ଗେମ୍ରେ ପବ୍ଜି ଫ୍ରି ଫାୟାର୍ ଏଗୁଡ଼ିକ ଅଛି ପବ୍ଜି ଖେଳିବାରେ ବହୁତ ଭଲ ଲାଗେ ସେଇ ଗୁଡ଼ାକ ସହିତ ମୁଁ ମୋ ସାଙ୍ଗ ଗୁଡ଼ା ସହିତ ଖେଳେ ସେଆଁରେ ଚାର୍ ଜଣ ହିଁ ଖେଳିପାରେ ଦୁଇ ଜଣ ହିଁ ଖେଳିପାରିବି ଏକଲା ବି ମଧ୍ୟ ଖେଳିପାରେ ଚାରି ଜଣ ଖେଳିକି ଖେଳିଲା ବେଳକୁ ବହୁତ ମଜା ଲାଗେ ତାହିଁରେ ନିଜ ସାଙ୍ଗମାନଙ୍କ ସହିତ ବହୁତ ଭଲ ବ୍ୟବହାର ବି ହୋଇଥାଏ ନୂଆ ନୂଆ ସାଙ୍ଗମାନଙ୍କ ସହିତ ମିଶି ବି ହେଇପାରେ କେଉଁ ରାଜ୍ୟ ଅନେକ ରାଜ୍ୟରୁ କେହି କେହି ଖେଳିଥାନ୍ତି ତା ସହିତ ବି ଆମେ ମଧ୍ୟରେ ଖେଳିବାରୁ ପବ୍ଜି ଖେଳିବାରେ ଗୋଟିଏ ମଜା କ'ଣ ତହିଁରେ ମୁଭମେଣ୍ଟ୍ ଭଲ ହେଇଥାଏ ଦେଖିବାକୁ ବି ଭଲ ଲାଗେ ଆଉ ନିଜେ ନିଜେ ସେଇ ଗେମ୍ ଖେଳିଲା ପରେ ଲାଗିଥାଏ ସେ ଗେମ୍ରେ ବିଭିନ୍ନ ତାଇଁରେ ଖେଳିକି ପଇସା ବି ଜିତି ହୁଏ ପଇସା ଲଗାଇବି ହୁଏ ପଇସା ଲଗେଇବାଟା ବହୁତ ବହୁତ ଖରାପ ତାହିଁରେ ଆର୍ଥିକ ନଷ୍ଟ ହେବାରେ ବି ସମ୍ଭାବନା ତା ଯଦି ପବ୍ଜି ଫ୍ରି ଫାୟାର୍ ବେଶୀ ଖେଳିଲେ ମଧ୍ୟ ମାନେ ଖେଳିଲେ ଭଲ ନାହିଁ ତା'ର ବି ମଧ୍ୟ ସମୟ ଦେଇଛେ ଭର୍ଚୁଆଲ୍ ଗେମ୍ରେ ଆମର ଭାରତ ସରକାର ତାଇଁରେ ଚାରି ଘଣ୍ଟା ନିୟମ କରିଦେଇଛି ଯେ କେହି ବି ଯଦି ଗେମ୍ ଏହି ପ୍ରକାର ଗେମ୍ ଖେଳୁଛନ୍ତି ତାଙ୍କେ ଚାରି ଘଣ୍ଟାରୁ ଉଦ୍ଦିଷ୍ଟ ଖେଳିପାରିବେନି ଏପରି ଆଉ